ହଁ ବହୁତ ଦିନ ପରେ ଦେଖା ଭଲ ଅଛନ୍ତି ଏମିତି ହେଲା କିଛି କରୁ ନାହିଁ ଏବେ ଆଗରୁ ଥିଲା ଆଉ ସେ କରୁଥିଲେ ଆଉ ଏବେ କିଛି କରାହେଉ ନାହିଁ ରାସ୍ତାଘାଟ ମଧ୍ୟ ସେମିତି ଅଛି ଆଉ ଭୋଟ୍ ବିଜେଡ଼ି ବିଜେଡ଼ିକୁ ଦିଆ ହୋଇଥିଲା ହଇ କେମିତି କରିବେ ଆଉ ଏ ଏବର ସରକାର କରୁଛନ୍ତି ନା ନାଇ କ'ଣ କିସ କିଛି ଜଣା ମଧ୍ୟ ପଡ଼ୁ ନାହିଁ ଆଉ ହଁ ହଁ ଭଲ ଥିବ ସବୁ ଘରେ ଘରେ ପାଣି ଆଉ ଘରେ ସବୁ ନା ହୋଏ ଗଲା କ'ଣ କରିବ ନା ସେମିତି

ହଁ ହଁ ସେଇଟା ହେଇଥାନ୍ତା ନା ବିଜେପିକୁ ଦେବି ବିଜେପି ହଉ ଆଉ କରନ୍ତୁ ଆଉ ସବୁ କାମ ତ ଭଲ କରିବେ ବୋଲି କହୁଛନ୍ତି ନା ହଁ ଯିବି ହଉ ଆସୁଛି ହଁ ହଉ ଠିକ୍ ଅଛି ଆସୁଛି